ମୁଁ ଭାରତର ଜଣେ ନାଗରିକ ଭାରତର ନାଗରିକ ହିସାବରେ କିଛିଟା କର୍ମମୟ ଜଞ୍ଜାଳ କିଛିଟା ତ କର୍ମ କରିବାକୁ ପଡ଼ିବନା ଚାଷ ବାସ କଲି ଚାଷ ବାସ କରିବା ଭିତରେ ସେଥିରେ କିଛି ଉପକୃତ ହୋଇପାରିଲା ନାହିଁ ମୁଁ ଭାବିଲି ଯେ ବାହାରକୁ ଯିବି ପଇସା କିଛି ରୋଜଗାର କରିବି ଏହା ଭିତରେ ମୋର ଜଣେ ସେଠି ଇଞ୍ଜିନିୟର ଜଣେ ଙ୍କ ସହିତ ଦେଖା ହେଲା ଦେଖା ହେବା ଭିତରେ ତାଙ୍କ ସହିତ କଥୋପକଥନ ଭିତରେ ସେ କହିଲେ ଯେ ବର୍ତ୍ତମାନ ଅଏଲର ଫ୍ୟାନ୍ରେ କାମ ଚାଲିଛି ତୁ କାମ କରିବୁ ମୁଁ କହିଲି ଆଚ୍ଛା ସାର୍ ମୁଁ ଠିକ୍ ଅଛି କାମ କରିବି ଆଉ ସେ ମୋତେ କାମ ଦେଲେ କାମ ଦେଲେ ଯେ ମୋତେ ରିଗର କାମ କରିବାକୁ ପଡ଼ିଲା ଯେତେବେଳେ ରିଗର କାମ କଲି ସେଠି ପଞ୍ଜାବୀ ଲୋକ ବିହାରୀ ଲୋକ ୟୁ ପି ଲୋକ ପ୍ରାୟ ସବୁଦେଶର ଲୋକ ସବୁ କାମ କରନ୍ତି ଭାଷାକୁ ନେଇକି ପ୍ରାୟ ସମୟ ସେମାନେ ତାଙ୍କର ଆନ୍ତର୍ଜାତିକ ଭାଷା ହିନ୍ଦୀ ସେମାନେ କଥାବାର୍ତ୍ତା କରିକି ତାଙ୍କର ହିନ୍ଦୀ ଭାଷାରେ କଥାବାର୍ତ୍ତା କରିକି ସେମାନେ ମୋତେ କାମରୁ ହଟାଇବାକୁ ଚେଷ୍ଟା କଲେ ଚେଷ୍ଟା କରିବା ଭିତରେ ମୋର ଜଣେ ଥିଲା ଓଡ଼ିଆ ଲୋକ ଗୋବିନ୍ଦ ବାବୁ ସେ ଡାଟା ଏଣ୍ଟ୍ରିରେ ରହିଥିଲେ ତାଙ୍କୁ ଯାଇ କହିଲି କହିବା ଭିତରେ ସେ କହିଲେ ଆଚ୍ଛା ଠିକ୍ ଅଛି ଆମର ଇନ୍ ଚାର୍ଜ ଅଛନ୍ତି ଇରଫାନ୍ ସାର୍ ଆଉ ଇରଫାନ୍ ସାର୍ଙ୍କୁ କହିକି ତୋତେ ମୁଁ ସୁପରଭାଇଜରରେ ଲଗେଇଦେବି ତା' ଭିତରେ ସେ ମୋତେ ଇରଫାନ୍ ସାର୍ଙ୍କୁ କହିକି ମୋତେ ସୁପରଭାଇଜରରେ ଲଗାଇଦେଲେ ଲଗାଇବା ଭିତରେ ସୁପରଭାଇଜର ଥାନ୍ତି ଚାଳିଶ ପଇଁଚାଳିଶ ତା' ଭିତରେ ମୁଁ ବୟସ୍କ ସେମାନେ ସବୁ କୋଡ଼ିଏ ବାଇଶ ବର୍ଷ ପଚିଶ ବର୍ଷର ସବୁ ଆଉ ଯେତେସବୁ ଡ୍ରଇଂ ଆସିବ ତା'ର ଚିଠା ସେ ଦେବେ ଦବା ଭିତେରେ ମୁଁ ନେଇକି ଯାଏ କାହାର ଚାଳିଶଟା ପଚାଶଟା କାହାର ଦଶଟା ପନ୍ଦରଟା ଏମିତି ସବୁ ଡ୍ରଇଂ ଦେବେ ତୁମେ ୟାର୍ଡ଼୍ ବୁଲିବ ୟାର୍ଡ଼୍ ବୁଲିକି ଡ୍ରଇଂ ତା'ର ଅନୁସାରେ ଯିଏ ଯେତିକି ଖୋଜିଲା ସେ ଖୋଜିକି ଆଣିକି ଦେବ ତା' ଭିତରେ ଯିଏ ଡାଟା ଏଣ୍ଟ୍ରିରେ ରହୁଥିଲା ଯେଉଁ ପିଲାଟି ଯେତେବେଳେ ଡ୍ରଇଂ ଦେବେ ମୁଁ ତାଙ୍କ ପାଖକୁ ଯିବି ମୁଁ କହିବି ସାର୍ ବର୍ତ୍ତମାନ ଏଇ ଏଇ ଡ୍ରଇଂ ମୋ' ପାଖକୁ ଆସିଛି ଏହାର ଇଏଟା ନକ୍ସାଟା ମୋତେ ଦେବେ ସେ କ'ଣ କରେ ସେ ନକ୍ସାଟା ମୋତେ ଦେବ ଯେତେବେଳେ ନକ୍ସାଟା ଦେବ ସେ ନକ୍ସାକୁ ଦେଖିକି ମୁଁ ବୁଲିବି ୟାର୍ଡ଼ ଭିତରେ କେଉଁଟା ଛଅ ଇଞ୍ଚ ପାଇପ୍ କେଉଁଟା ପାଞ୍ଚ ଇଞ୍ଚ ପାଇପ୍ କେଉଁଟା ଦୁଇ ଇଞ୍ଚ ପାଇପ୍ ତା'ର ସବୁ ନକ୍ସା ଥିବ ଡ୍ରଇଂଟା କେଉଁ ଅନୁସାରେ ହୋଇଥିବ ସେ ନକ୍ସାଟା ପୁରା ଡିଟେଲସ୍ ଜାଣିଦେଵି ତା'ପରେ ଭିତରେ ସେ ୟାର୍ଡ଼କୁ ଯିବି ୟାର୍ଡ଼କୁ ଯିବା ଭିତରେ ଦେଖିବି ପ୍ରାୟ ୟାର୍ଡ଼ଟା ଚାରିଶହ ପାଞ୍ଚଶହ ମିଟର ସେ ୟାର୍ଡ଼ ତା' ଭିତରେ ଖୋଜିବି ଖୋଜିବା ଭିତରେ ସେମାନେ ଦଶଟା ପନ୍ଦରଟା ତଥାପି ତାଙ୍କ ଠାରୁ ମୁଁ ଗୋଟିଏ ଦୁଇଟା ନହେଲା କାହିଁକି କିନ୍ତୁ ଅଧିକା ଆଣିକି ଦେଖାଇବି ଦେଖାଇବା ଭିତରେ ଯେଉଁ ଇରଫାନ୍ ସାର୍ ଥିଲେ ଇନ୍ ଚାର୍ଜ ସେ କ'ଣ କଲେ ନା କହିଲେ ଆଉ ରଣାଜୀ ଆଉ ତମେ ଡକୁମେଣ୍ଟରେ କାମ କର ତା' ଭିତରେ ମୋତେ ଡକୁମେଣ୍ଟ କାମ ଦେଲେ ଡକୁମେଣ୍ଟ କାମ କରିବା ଭିତରେ ଡ୍ରଇଂ ଆସିବ ମୋ' ପାଖକୁ ଡ୍ରଇଂ ଯେତେସବୁ ଆସିବ ମୋ' ପାଖକୁ ଆସିବ କେମିତି ଆସିବ ନା ପ୍ରଥମେ ଡ୍ରଇଂ ଆସିବ ଡି ସି ସି ରୁମ୍କୁ ଡି ସି ସି ରୁମ୍ରୁ ମୋ' ପାଖକୁ ଫୋନ୍ କରିବେ ବର୍ତ୍ତମାନ ଏଇ ଡ୍ରଇଂ ସବୁ ଆସିଛି ଆଉ ତୁମେ ଇନ୍ ଚାର୍ଜକୁ କୁହ ସେଠୁ ମୁଁ କ'ଣ କରେ ସେଠୁ ମୁଁ କହିବି ଇନ୍ ଚାର୍ଜ ସାର୍ଙ୍କୁ ଯେଉଁ ଇରଫାନ୍ ସାର୍ ଥିଲେ ତାଙ୍କ ପାଖକୁ ଫୋନ୍ କରିବି ମୁଁ କହିବି ସାର୍ ଅଭି ଏଇ ଏଇ ଡ୍ରଇଂ ସବୁ ଆସିଛି ନା ତା'ହେଲେ ଡି ସି ସି ରୁମ୍ରୁ ଡ୍ରଇଂ ଆଣିକି ଆସ ସେ ଯେଉଁ ଡି ସି ସି ରୁମ୍ରେ ଯିଏ ପିଅନ ଥିବ ସିଏ ଆଣିକି ଡ୍ରଇଂ ମୋତେ ଦେବ ଡ୍ରଇଂ ଦେଲାପରେ ମୁଁ ସେଠୁ ଫୋନ୍ କରିବି ଯିଏ ଯେଉଁ ସାଇଟ୍ ଯିଏ ଇଞ୍ଜିନିୟର ଥିବ ଦୁଇଶହ କୋଡ଼ିଏ ଦୁଇଶହପନ୍ଦର ଦୁଇଶହ ଦଶ ସାଇଟ୍ ସବୁ ଅଛି ନା ତା'ର ସବୁ ଡ୍ରଇଂର ଯେଉଁ ଇଞ୍ଜିନିୟର ଥିବେ ଯେଉଁ କଣ୍ଟ୍ରାକ୍ଟର ଥିବେ ତାଙ୍କମାନଙ୍କୁ ଫୋନ୍ କରିବି ମୁଁ କହିବି ସାର୍ ଏହି ଏହି ଡ୍ରଇଂ ସବୁ ଆସିଛି ଆଉ ଆପଣ ଆସିକି ନେଇକି ଯାଆନ୍ତୁ ତା' ଭିତରେ ସେ ଡ୍ରଇଂ ମୁଁ ଆଣିକି ତାଙ୍କୁ ଦେବି ଆଉ ଦେବା ଭିତରେ ସେ ଡ୍ରଇଂ ପୁଣି ତାକୁ ସବୁ ଲେଖିକି ରଖିବି ଏ ଏରିଆକୁ ଏଇ ଡ୍ରଇଂ ଯାଇଛି ଏମିତି ଏମିତି ସବୁ କାମ ଏମିତି ଏମିତି କାମ କରିକି ବହୁତ ବାଧା ବିଘ୍ନ ସତ୍ତ୍ୱେ ସେଠି ରହିବା ଭିତରେ ସେଇ ଯେଉଁମାନେ ପଞ୍ଜାବୀ ବିହାରୀ ଯୋଉ ୟୁ ପି ଲୋକମାନେ ଥିଲେ ସେମାନେ ଏମିତି ମୋର ଘନିଷ୍ଠ ହୋଇଗଲେ ଯେ ଆଉ ମୁଁ ଯେଉଁଆଡ଼େ ଗଲେ ଆଉ ରଣାଜୀ ଆପ୍ ଅଚ୍ଛା ଆଦ୍ମୀ ହୈଁ ଆପ୍ ଅଚ୍ଛା ଆଦ୍ମୀ ଐସେ ଐସେ କରିକି କାମ୍ କିୟା ଇଧର୍ ହି ଚାର୍ ପାଞ୍ଚ୍ ସାଲ୍ କାମ୍ କିୟା